ଖୋର୍ଦ୍ଧା ଜିଲ୍ଲାର ବହୁତ ଅର୍ଥନୈତିକ ଅଭାବ କାହିଁକି ନା ସମସ୍ତେ ବେକାରୀ ସମସ୍ତେ ପାଠ ତ ପଢ଼ିଛନ୍ତି ଏଜୁକେଟେଡ଼ କିନ୍ତୁ ବେକାରୀ ସମସ୍ୟା ଅଧିକ ଯଦି କଳ କାରଖାନା ଥାଆନ୍ତା କି କେଉଁଠି କ'ଣ ଥାଆନ୍ତା ନିଯୁକ୍ତି ପାଇବାପାଇଁ ଲୋକ ନିଯୁକ୍ତି ପାଇଥାନ୍ତେ ଅର୍ଥାଭାବ ଦୂର ହୋଇଥାନ୍ତା ତାପରେ ସମାଜିକ ଭେଦଭାବ ଅଧିକ କି ହାଡ଼ି କି ପାଣ କଣ୍ଡରା ଏହି ଟାଇପର ମାନେ ସାମାଜିକ ଛୁଆଁ ଛୁତି ଭେଦ ଭାବ ଅଧିକ ଯେହେତୁ ଖୋର୍ଦ୍ଧା ଜିଲ୍ଲା ହେଉଛି ଗୋଟିଏ ଜଙ୍ଗଲ ଜଙ୍ଗଲିଆ ଜାଗା ଯେହେତୁ ବରୁଣେଇ ପାହାଡ଼ ଅବସ୍ଥିତ ଜଙ୍ଗଲ ଜଙ୍ଗଲ ଏରିଆ ଖୋର୍ଦ୍ଧା ଜିଲ୍ଲା ତାପରେ ରାଜନୈତିକ କଥା କଣ କହିବି ମାନେ ଏଠି ତ ନେତା ମନ୍ତ୍ରୀ ମାନେ ଆସୁଛନ୍ତି ଭୋଟ ମାଗିବାକୁ ଭୋଟ ମାଗିଲା ବେଳେ ବହୁତ ପ୍ରତିଶୃତି ଦେଉଛନ୍ତି ରୋଡ଼ କରିବୁ ପାଣି ପିଇବା ପାଣି ଦେବୁ କିନ୍ତୁ ଯଦି ଭୋଟ ପାଇଯାଉଛନ୍ତି ତାପରେ ତାଙ୍କ ପାଖକୁ ତୁମେ ଦଉଡ଼ୁଥାଅ ନା ରାସ୍ତା କାମ ନା ପାନୀୟ ଜଳ ନା କିଛି ନାଇଁ ତାପରେ ଯଦି ଗୋଟିଏ ଲୋକ ମାନେ ଆଜି ବି ମାନେ ଗୋଟିଏ ନଈ ପାରି ହୋଇକି ଯିବାକୁ ମାନେ ସେତୁ ନାହିଁ ଯେ ତାଙ୍କ ପାଇଁ ବ୍ରିଜ ହୋଇପାରୁନି ଗୋଟିଏ ସେମାନେ ଆଜି ବି ଡଙ୍ଗାରେ ପାରି ହେଉଛନ୍ତି ମାନେ ଏ ଗାଁ ରୁ ସେ ଗାଁ ଡଙ୍ଗା ରେ ପାରି ହେଉଛନ୍ତି